ହଁ ଭାଇ ତୁମକୁ ଯେଉଁ ଅର୍ଡ଼ର ଦେଇଥିଲି ମୁଁ ସାର୍ଟ ପାଇଁ ସେ ସାର୍ଟ ଟିକୁ ପଠେଇ ଦେବ ଆଉ ରସିଦ କିଛି ସେଥିରେ ପଠେଇ ଦେବ ଆମର ଜାଣିବ ଯେତେବେଳେ ମୁଁ କିଛି ହଇରାଣରେ ପଡ଼ିବି ଆମର କିଛି ସହି ଭାଇମାନଙ୍କୁ ଦେଖେଇ ପାରିବି କିଛି ଅବଜେକ୍ସନ ହେଲେ ମୁଁ ନେଇକି କିଛି ଇନଫରମେସନ ଦେଇପାରିବି ଆଉ ଯାହା ଡେଲିଭରି ଦେବ ତୁରନ୍ତ ଅଧଘଣ୍ଟା ଭିତରେ ଫୋନ କରିବ ଆଉ ଆମ ଜାଗାକୁ ଆସି କିଛି ଡେଲିଭରି ଦେଇକି ଯିବ ରସିଦ ନିହାତି ଆମକୁ ଦରକାର ଯେକୌଣସି ଜିନିଷ ଆମେ କିଣୁଛୁ ସେଥିମଧ୍ୟରୁ କିଛି ଭ୍ୟାଟ୍ ଲାଗୁଛି ତାହା ସରକାର କିଛି ଦେଇପାରୁନି ଆମକୁ ସେଥିପାଇଁ ଆମେ ଯେକୌଣସି ଜିନିଷରେ କିଛି ଆମକୁ ରସିଦ ଦରକାର ତାହା ଥିଲେ ଆମର କିଛି ସୁବିଧା ହେବ ଆଉ ସମସ୍ତଙ୍କୁ ଆମେ ଦେଖେଇ ପାରିବୁ କିଛି ଅସୁବିଧା ହେଲେ ଆମେ ସେଥି ମଧ୍ୟରୁ କିଛି ସରକାରଙ୍କୁ ସାହାଯ୍ୟ ମାଗି ପାରିବୁ